ଆମ ରାଜ୍ୟ ଓଡିଶା କୃଷିଜୀବୀମାନଙ୍କର ରାଜ୍ୟ ଚାଷବାସକୁ ଆଧାର କରି ଆମେ ବର୍ଷସାରା ରଜ ପର୍ବ ଅକ୍ଷୟ ତୃତୀୟା ମାଣବସା ଗହ୍ମା ପୂର୍ଣ୍ଣିମା ନୂଆଖାଇ ଚିତାଲାଗି ଅମବାସ୍ୟା ମକର ସଂକ୍ରାନ୍ତି ଆଦି ବିଭିନ୍ନ ପର୍ବ ପାଳନ କରିଥାଉ ଆମ ରାଜ୍ୟ ଜଗନ୍ନାଥର ଦେଶ ଯେତିକି ଏଠାକାର ମାଟି ପାଣି ଗୋଡ଼ି ପାଣିରେ ପବନରେ ପବିତ୍ରତାର ପାବନ ସ୍ପର୍ଶ ବି ନିହିତ ରହିଛି ତେଣୁ ଆମର ଧାର୍ମିକ ପରମ୍ପରାକୁ ନେଇ ଆମେ ଗଣେଶ ପୂଜା ଅଁ ଯେମିତିକି ସରସ୍ଵତୀ ପୂଜା ଦଶହରା ତ ଆମର ମେନ ପର୍ବ ଦୀପାବଳି ରାମନବମୀ ସ ଦୋଳ ପୂର୍ଣ୍ଣିମା ବଡ଼ଓଷା ଆଦି ପର୍ବ ପାଳନ କରୁ ବାଲିଯାତ୍ରା ଓ ଖୁଦୁରୁକୁଣୀ ଓଷା ଆଦି ପାଳ ପର୍ବ ପାଳନରେ ଆମ ଅତୀତ ଉତ୍କଳର ନୈବାଣିଜ୍ୟର ସୂଚନା ଦେଇଥାଏ ସ୍ଵାଧୀନତା ଦିବସ ଗଣତନ୍ତ୍ର ଦିବସ ଆଦି ପର୍ବ ପାଳନରେ ଆମ ଦେଶ ଭକ୍ତିର ପରିଚୟ ମିଳେ ତେଣୁ କି କୃଷକ କି ଛାତ୍ରବାଦୀ ଧାର୍ମିକ ଜନ ଦେଶପ୍ରେମୀ ସମସ୍ତେ ସ ଆନନ୍ଦ ମନରେ ନାନାବିଧ ପର୍ବପର୍ବାଣୀ ପାଳନ କରିଥାନ୍ତି